ଆମ ଅଞ୍ଚଳ ହେଉଛି କୃଷିପ୍ରଧାନ ଅଞ୍ଚଳ ଯେହେତୁକି ଆମର ସବୁ ଲୋକ କୃଷିକାର୍ଯ୍ୟ ଉପରେ ନିର୍ଭର କରିଥା'ନ୍ତି କୃଷିରେ ହିଁ ସେ ତାଙ୍କର ଜୀବନ ଭରଣପୋଷଣ କରିଥା'ନ୍ତି ଆଉ ସେମାନଙ୍କର ମୁଖ୍ୟତଃ ଚାଷ ହେଉଛି କି ଧାନଚାଷ ଧାନଚାଷ ବାଦାମଚାଷ ଆଖୁଚାଷ ପରିବା ବି ଚାଷ ଏସବୁ କରି ନିଜର ଭରଣପୋଷଣ ସେମାନେ କରିଥା'ନ୍ତି ଯେହେତୁକି ଯେଉଁଥିରେ ସେମାନେ ଧାନରୁ କିଛି ପରିବାର ପାଇଁ ରଖନ୍ତି ଆଉ ଯାହା ଧାନ କିଛି ବଳେ ସେମାନେ ବିକ୍ରି କରନ୍ତି ନିଜର ଖର୍ଚ୍ଚ ମେଣ୍ଟାଇବା ପାଇଁ ବାଦାମ ହେଉ ବାଦାମ ବି କିଛି ରଖନ୍ତି ତାଙ୍କର ଖାଇବା ପାଇଁ ରଖନ୍ତି ଆଉ କିଛି ବାଦାମ ବି ବିକ୍ରି କରନ୍ତି ଆଖୁ ତ ନିହାତି ସେ'ଟା ବିକ୍ରି ହେବା ଜିନିଷ ସେଇଟାକୁ ସିଏ ବିକ୍ରି କରିଦିଅନ୍ତି ଶୀତ ଦିନର ପରିବା ସେମାନେ ଘରେ ହେଉ କିମ୍ବା ବାଡ଼ିରେ ହେଉ ସେମାନେ କରିଥାନ୍ତି ଯେଉଁଥିରୁ କିଛି ପରିବାରରେ ନିଜେ ଚଳାନ୍ତି ଆଉ କିଛି ନେଇକି ପରିବାରରେ ର ଖର୍ଚ୍ଚ ପାଇଁ ସେମାନେ ନେଇକି ନା ବଜାରରେ ବିକିଥାନ୍ତି ନଈକୂଳରେ ତିଆରି କରୁଥିବା ବାଦାମ ଯେଉଁଥିରେ କିଛି ବାଦାମରୁ ସେମାନେ କିଛି ଯେଉଁ ଉପାର୍ଜନ କରିଥାନ୍ତି ଯେଉଁ ବାଦାମକୁ ନେଇକି ସେମାନେ ବିକ୍ରି କରି ତାଙ୍କର ପରିବାର ପାଇଁ କିଛି ରଖିଥାନ୍ତି ଏହିପରି ବିଭିନ୍ନ ପ୍ରକାର କୃଷି କାର୍ଯ୍ୟରେ ଆମ ଆଞ୍ଚଳ